ଖବର କାଗଜ ତ ଏମ୍ତି ସଦାବେଳେ ପଢ଼ିନି ପାରେ ଯେତେବେଳେ ଯେମିତି ପାର୍ସି ଟିକେ ପଢ଼ସିଁ ଆଉ ସେ ବିଷୟରୁ ଟିକେ ମୁଇଁ କହୁଚେଁ ଯେମତି ଆମର ଓଡ଼ିଶା ସରକାରଙ୍କ ପୋଲ୍ ବି ପୋଲ୍ ଖୋଲି ଦେଇଥିଲେ ଆମର ଯେଉଁ ସ୍ତମ୍ଭ ଆକାରରେ ଲେଖିକିରି ସୌମ୍ୟ ରଞ୍ଜନ ପଟ୍ଟନାୟକ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଶାସନ ବିଷୟରେ ସେ ସମସ୍ତଙ୍କ ଆଗରେ ଖୋଲି ଦେଇଥିଲେ ଆଉ ମୋର୍ ତ ଏନ୍ତି ସେ କେହି ପସନ୍ଦ ନାହାନ୍ତି ଯେତେବେଳେ ଯେମିତି ଲାଗେ ଟିକେ ପଢ଼୍ସି ଆଉ ସବୁ ଖବରକାଗଜ ସଧାବେଳେ ତ ପଢ଼ି ନେ ହୁଏ କିଛି କିଛି ଖବର କାଗଜ ପଢ଼ି ଆସି ସେ ବିଷୟରେ କହିଲି ଆଉ ମଧ୍ୟ ଗୋଟେ ପ୍ରଶନ୍ନ ମହାନ୍ତି ଗୋଟିଏ ଭଲ୍ କହନ୍ତି ଖବର କାଗ୍ଜରେ ତାଙ୍କର ପଢ଼େ ଆଉ ଦେଖେ ମଧ୍ୟ ତାଙ୍କ ବିଷୟରେ ଟେଲିଭିଜନ ମାଧ୍ୟମରେ ସେ ମଧ୍ୟ ଭଲ୍ କହନ୍ତି ଆଉ ଗୋଟେ ରବି ରବି ରବି ଆଉ ଗୋଟିଏ ଅଛନ୍ତି ଆମର ବିଶିଷ୍ଟ ଖବରକାଗଜ ଲେଖକ ରବି ତାଙ୍କ ବିଷୟରେ ମଧ୍ୟ ସେ ମଧ୍ୟ ଭଲ ଭାବରେ କହନ୍ତି ବହୁତ କିଛି ଶାସନ କାଳର ବହୁତ ବିଷୟରେ କହନ୍ତି ଆଉ ବିଶେଷ କିଛି ତ ଜାଣିନାହିଁ ଯେତିକି ଜାଣିଛି ସେତିକି କହୁଛି